ଆମେ ହେଲୁ ଓଡ଼ିଆ ଲୋକ ଓଡ଼ିଶାରେ କୃଷି କରିବା ଆମର ହେଉଛି ମୁଖ୍ୟ ଧର୍ମ ଆମେ କୃଷକମାନେ ଯେତେବେଳେ ଚାଷବାସ କରୁ ବିଭିନ୍ନ ପ୍ରକାରର ବାଧାବିଘ୍ନ ଦେଇକି ଗତି କରୁ ଯେମିତିକି ମରୁଡ଼ି ପଡ଼େ ଏବଂ କୀଟନାଶକ କୀଟମାନେ ପୋକ ଲାଗି ଯାଇପାରନ୍ତି ସେଥିପାଇଁ ଆମର ଧାନ ଚାଷ ହେଉ କି କୋଳଥ ମୁଗ ବିରି ଯେକୌଣସି ବି ଆମେ ଚାଷ କରୁ ତାର ଉତ୍ପାଦକ ବହୁତ କମ୍ ହୁଏ ଯାହାଫଳରେ କି ଆମେ ବହୁତ କ୍ଷତିରେ ପହଞ୍ଚିଥାଉ ଯଦି ଆମର କୌଣସି ବର୍ଷ ବର୍ଷା ନହୁଏ ତାହେଲେ ଆମ ଗଛମାନଙ୍କରେ ପୋକ ଲାଗିଯାଇଥାଏ ଏବଂ ସେ ସମୟରେ ଗଛ ସବୁ ମରିଯାଇଥିବାରୁ ମରୁଡ଼ି ପଡ଼ିଯାଇଥାଏ ସେଥିପାଇଁ ଆମେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଇଥାଉ